ବଡ଼ ବଡ଼ ମାଛ କହିଲେ ରୋହି ଭାକୁର ମିରକାଳି ବଡ଼ ମାଛ ଯାହାଫଳରେ କି ଆମେ ଏଇ ବଡ଼ ମାଛକୁ ଧରିଥାଉ ଏଇ ମାଛମାନଙ୍କର ବାହାର ଦେଶରେ ବହୁତ ଚାହିଦା ଅଛି ଏହି ମାଛମାନେ ସର୍ବଭାରତ ସ୍ତରରେ ଏମାନଙ୍କର ଚାହିଦା ବଢ଼ିଥାଏ ସବୁଠାରୁ ବଡ଼ ମାଛ କହିଲେ ରୋହି ଭାକୁର ମିରିକାଳି ଏବଂ ଯାହାଫଳରେ କି ସେ ବଡ଼ ମାଛକୁ ଅନ୍ୟ ଦେଶମାନଙ୍କରେ ରପ୍ତାନି କରାଯାଏ ଏବଂ ମାଛ ଧରିବା ପରେ ସେମାନଙ୍କୁ ପ୍ୟାକ୍ କରାଯାଇ ବିଭିନ୍ନ ଦେଶକୁ ରପ୍ତାନି କରାଯାଇଥାଏ ଯେଉଁ ମାଛ କି ବାହାର ଦେଶରେ ହଉ କିମ୍ବା ଭାରତରେ ହଉ ଚାହିଦା ଅଧିକ ଗୁଡ଼ିଏ ଗୁଡ଼ିଏରେ ବହୁତ ଭଲ ଚାହିଦା ଯାହାଫଳରେ ବଡ଼ ବଜାରରେ ଯେଉଁ ଚାହିଦା ରହିଛି ସେ ମାଛଙ୍କ ମଧ୍ୟରେ ରୋହି ଭାକୁର ମିରିକାଳି ଶେଉଳ ବାଳିଆ ବାଳିଆ ଚଟି ବିଭିନ୍ନ ପ୍ରକାର ମାଛ ତାକୁ ଅଲଗା କରାଯାଇ ଅଲଗା ଅଲଗା ପ୍ୟାକ୍ କରାଯାଏ ଏହି ମାଛଙ୍କର ଏଇ ବଡ଼ ମାଛର ରୋହି ହଉ କିମ୍ବା ଭାକୁର ହଉ କିମ୍ବା ମିରିକାଳି ହଉ କିମ୍ବା ବାଳିଆ ଚଟି ହଉ ଏଇମାନଙ୍କର ଚାହିଦା ଅନେକ ଅଂଶରେ ଆଦୃତ ଯାହାଫଳରେ କି ବଡ଼ ବଜାରରେ ଏମାନଙ୍କର ଦାମ ନିଶ୍ଚିତ ଭାବରେ ବଡ଼ ଅଟେ ଯେଉଁ ଦାମରେ ଲୋକମାନେ ନିଶ୍ଚିତ କିଣିଥାନ୍ତି